ମୁଁ ପ୍ରଥମେ ପ୍ରଥମେ ରୋଷେଇ ଶିଖିନଥିଲି ଯେତେବେଳେ ରୋଷେଇ ଶିଖିଲି ସେତେବେଳେ ପ୍ରଥମେ ପ୍ରଥମେ ଚିକେନ ରୋଷେଇ କରିଥିଲି ଚିକେନ ମୋତେ ଏଥିପାଇଁ ପସନ୍ଦ ହେଲା କି କାରଣ ମୋ ମା' ଯେତେବେଳେ ଚିକେନ ରୋଷେଇ କରିଥିଲେ ସେତେବେଳେ ଚିକେନଟି ଅତି ସ୍ୱାଦିଷ୍ଟ ଲାଗିଥିଲା ମା କିପରି ମା କିପରି ଚିକେନ ରୋଷେଇ କରିଥିଲେ ତାହା ପଚାରି ବୁଝି ମୁଁ ମଧ୍ୟ ଚିକେନ ରୋଷେଇ କରିଥିଲି ତାହା ମଧ୍ୟ ସ୍ୱାଦିଷ୍ଟ ଲାଗିଥିଲା କାରଣ ମା ଯେତେବେଳେ ଚିକେନ ରୋଷେଇ କରିଥିଲେ ସେତେବେଳେ ମୁଁ ତାଙ୍କ ଠାରୁ ଦେଖିଥିଲି କି କେତେ କେତେ ପରିମାଣରେ ଲୁଣ ହେଉ କିମ୍ବା କେତେ ପରିମାଣରେ ହଳଦୀ ରାଗ କେତେ ପରିମାଣରେ ମସଲା ବିଭିନ୍ନ ପ୍ରକାର ପଦାର୍ଥ ପକେଇ ରୋଷେଇ କରିଥିଲେ ତାହା ମୁଁ ପଚାରି ବୁଝି ଚିକେନଟି ବନେଇ ଥିଲି ଚିକେନ ମଧ୍ୟ ମୁଁ ଚିକେନ କରିବା ଦ୍ୱାରା ଚିକେନ ପ୍ରତି ମୋର ଜ୍ଞାନଟା ବଢ଼ିଥିଲା ଏବଂ ସେଇ ଚିକେନଟା ମଧ୍ୟ ସମସ୍ତଙ୍କୁ ସ୍ୱାଦିଷ୍ଟ ଲାଗିଥିଲା ଚିକେନଟି ମଧ୍ୟ ସମସ୍ତଙ୍କୁ ସ୍ୱାଦିଷ୍ଟ ଲାଗିଥିଲା ଚିକେନ ଚିକେନରେ କେତେ ପରିମାଣରେ ହଳଦୀ ଲୁଣ ହଳଦୀ ଲୁଣ ରାଗ କେତେ ପରିମାଣରେ ବ୍ୟବହାର ହୋଇଥିଲା ତାହା ମଧ୍ୟ ମୁଁ ଜାଣିପାରି ଥିଲି ମା' ଯେତେବେଳେ ଚିକେନଟି ରୋଷେଇ କରିଥିଲେ ସେତେବେଳେ ସେହି ଚିକେନଟା ଯେତିକି ପରିମାଣରେ ସ୍ୱାଦିଷ୍ଟ ଲାଗିଥିଲା ମୁଁ ଯେତେବେଳେ ସେହି ଚିକେନ ରୋଷେଇ କରିଥିଲି ତାହା ମଧ୍ୟ ସେତିକି ପରିମାଣରେ ସ୍ୱାଦିଷ୍ଟ ପାଖାପାଖି ସେତିକି ପରିମାଣରେ ସ୍ୱାଦିଷ୍ଟ ଲାଗିଥିଲା ସେଥିପାଇଁ ମୋର ସେହି ସେହି ପ୍ରଥମେ ତିଆରି କରିଥିବା ଚିକେନ ରୋଷେଇଟି ପସନ୍ଦ ଆସିଥିଲା ଏବଂ ମୁଁ ସେ ତାହାକୁ ମଧ୍ୟ ରୋଷେଇ କରି ବେଳେବେଳେ ସମସ୍ତଙ୍କୁ ସମସ୍ତ ସମସ୍ତଙ୍କୁ ଖାଇବାକୁ ଦେଇଥାଏ